ଗୋପବନ୍ଧୁ ଦାସ ଅଠରଶହ ସତଠର ଅକ୍ଟୋବର ନଅ ତାରିଖରେ ପୁରୀ ଜିଲ୍ଲାରେ ସୁଆନ୍ତ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ହଉଛି ଜାନକିନାଥ ବୋଷ ଓ ମାତାଙ୍କ ନାମ ହଉଛି ପ୍ରଭାବତୀ ଦେବୀ ଜାନକିନାଥଙ୍କ ବୋଷ ହଉ ପ୍ରଭାବତୀ ଦେବୀଙ୍କ ପ୍ରଭାବତୀ ଦେବୀ ହେଉଛନ୍ତି ଜାନକିନାଥ ବୋଷଙ୍କର ତୃତୀୟ ପତ୍ନୀ ଜାନକି ମୁଁ ଗୋପବନ୍ଧୁ ଦାସ ବହୁତ ଭଲ ଦେଶ ସେବା କରିଥିଲେ ଲୋକମାନଙ୍କ ପାଇଁ ବହୁତ ଉପକାର କରିଥିଲେ ଉଣେଇଶ ମସିହା କରର୍ମ ସେହାରୀ ମହାପାତରେୀ ସେ ଲୋକମାନଙ୍କୁ ବୋହୁତ ଛୁଡ଼ା କଦଳୀ ଇତ୍ୟାଦିରେ ଭଲ ଭାବେ କରିଥିଲେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କର ବାପା ହଉଛନ୍ତି ବିଜୁ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅଠରଶହ ଅଠାନବେ ମାର୍ଚ୍ଚ ପାଞ୍ଚ ତାରିଖରେ ଭୁବନେଶ୍ଵର ସେଠାରେ ଜନ୍ମ ଗ୍ରହଣ କରିଥିଲେ ରାଜନେତା ସମାଜବ ସଂସ୍କାର ମଧୁସୁଦନ ଦାସ ଅଠରଶହ ଅଠାନବେ ଏପ୍ରିଲ ଅଠେଇଶ ତାରିଖରେ ଜନ୍ମ ଗ୍ରହଣ କରିଥିଲେ